ପର୍ଯ୍ୟଟକ ମାନେ ଏଠାକୁ ବୁଲିବାକୁ ଆସନ୍ତି ଆମ ଅଞ୍ଚଳରେ ଯୋଉ ସବୁ ପ୍ରସିଦ୍ଧ ସ୍ଥାନ ଯାକ ଅଛି ଯୋଉଟାକି ଆମର ରହିଲା ପୁତୁଡ଼ି ପୋକଡ଼ା ଝର କାଟରାମାଲା ଆହୁରି ମଣ୍ଡାସୋର ଦାରିଙ୍ଗବାଡ଼ି ଆଉ ବହୁତ କିଛି ଅଛି କିନ୍ତୁ ସେହିଠାକୁ ସେମାନେ ବୁଲିବାକୁ ଆସନ୍ତି ଆଉ ରହିଲା ଆମର ଯେଉଁ ଦାରିଙ୍ଗବାଡ଼ିଟା ସେହିଟା ହେଉଛି ଆମର ଗୋଟିଏ ସ୍ମରଣୀୟ ସ୍ଥାନ ତ ତାକୁ ଆମର ଇତିହାସ ପୃଷ୍ଠାରେ ଆମର ଓଡ଼ିଶାର କାଶ୍ମୀର ବୋଲି ମଧ୍ୟ କୁହାଯାଊଛି ଆଉ ସେଠାକୁ କେବଳ ଖାଲି ଆମର ବାହାର ରାଜ୍ୟର ନୁହେଁ ଆମର ବାହାର ଦେଶର ବି ଆସନ୍ତି ତ ସେହି ଜାଗାରେ ଶୀତ ଦିନେ ବରଫ ବି ପଡ଼ିଥାଏ ତ ତାକୁ ଦେଖିବାପାଇଁ ଆଉ ସେହି ଥଣ୍ଡାଟାକୁ ଅନୁଭବ କରିବାପାଇଁ ଆମର ବାହାରୁ ସବୁ ଲୋକ ମାନେ ବା ପର୍ଯ୍ୟଟକ ମାନେ ବୁଲିବା ପାଇଁ ଆସନ୍ତି ଆହୁରି ଆମରି ଅଞ୍ଚଳରେ ଯେଉଁ ସବୁ ଦର୍ଶନୀୟ ସ୍ଥାନ ଯେଉଁ ଅଛି ସେହିଟା ଆମର ପ୍ରାକୃତିକ ବିପର୍ଯ୍ୟୟରେ ପରିପୂର୍ଣ୍ଣ ତ ସେହିଥିପାଇଁ କହିକି ଆମର ଅଞ୍ଚଳକୁ ପର୍ଯ୍ୟଟକ ମାନେ ଅଧିକ ବୁଲିବାକୁ ଆସିଥାନ୍ତି ଯାହା ଫଳରେ ସେମାନଙ୍କର ଗୋଟିଏ ସ୍ମରଣୀୟ ହୋଇକି ରହିଯାଇଥାଏ ତେଣୁ ସେମାନେ ବାରମ୍ବାର ଏହି ସ୍ଥାନକୁ ବୁଲିବାକୁ ଆସନ୍ତି ଆହୁରି ରହିଲା ଆମର ଜଳପ୍ରପାତ ଆମର ଜଳପ୍ରପାତ ସେହିଟା ବି ଆମର ଗୋଟିଏ ପ୍ରାକୃତିକରେ ସୃଷ୍ଟି ହୋଇଛି ଯାହା ଫଳରେ କି ସେହିଟା ଦେଖିବାକୁ ବହୁତ ସୌନ୍ଦର୍ଯ୍ୟ ଲାଗିଥାଏ ତ ଆମର ତେଣୁକରି ଆମ ଅଞ୍ଚଳକୁ ପର୍ଯ୍ୟଟକ ମାନେ ବହୁତ ସଂଖ୍ୟାରେ ବୁଲିବାପାଇଁ ଆସନ୍ତି ଆଉ ତାକୁ ସମସ୍ତେ ଆନନ୍ଦିତ ସହିତ ମଧ୍ୟ ଉପଭୋଗ କରିଥାନ୍ତି